ଓଡ଼ିଆ ଭାଷା ହେଉଛି ଆମ ଓଡ଼ିଶା ବାସୀଙ୍କର ଏକ ମୁଖ୍ୟ ଭାଷା ବା କହିବା ପାଇଁ ଗଲେ ମାତୃଭାଷା ଯାହା ଆମ ପ୍ରତ୍ୟେକ ଓଡ଼ିଆବାସୀ ଓଡ଼ିଆ କହିବାରେ ବୁଝିବାରେ ଲେଖିବାରେ ସମର୍ଥ ଅଟନ୍ତି କିନ୍ତୁ ଓଡ଼ିଆ କହିବା ସଙ୍ଗେ ସଙ୍ଗେ ଆମ ଓଡ଼ିଆ ବାସୀଙ୍କ ପାଇଁ କିଛି ଅନ୍ୟକିଛି ଭଷା ଗୁରୁତ୍ୱପୂର୍ଣ୍ଣ ମଧ୍ୟ ହୋଇ ଆସୁଅଛି କାରଣ ଅନେକ ସମୟରେ ଇଂଲିଶ୍ ବା ଇଂରାଜୀ ଭାଷାକୁ ମଧ୍ୟ ଅନେକ ଲୋକ ଆପଣାଇଛନ୍ତି ଏବଂ ସେହିପରି ଭାବରେ ହିନ୍ଦୀ ଭାଷାକୁ ମଧ୍ୟ ଆପଣାଇଛନ୍ତି କାରଣ ଏହା ଅନେକ ପାଠ ପଢ଼ା କ୍ଷେତ୍ରରେ କିମ୍ବା କାର୍ଯ୍ୟ କ୍ଷେତ୍ରରେ ଦରକାର ପଡ଼ିଥାଏ ତେଣୁକରି ଓଡ଼ିଆ ଭାଷା ସହ ହିନ୍ଦୀ ବା ଇଂରାଜୀ ଭାଷା ମଧ୍ୟ ଜଡ଼ିତ କରାଯାଇଥାଏ ଯାହାକି ଆମ ଓଡ଼ିଶାରେ ଚାଲି ଆସିଅଛି